ହଁ ରମେଶ ଭାଇ ହଁ ତୁମର ଏବେ ଯେଉଁ ଯେତିକି ଆମେ ଆସିଲୁ ସେତିକି ତା' ଆମର ପେମେଣ୍ଟଟା କୁହନ୍ତୁ କେତେ ହେଲା କେତେ ହେଲା କହିଲେ ଆଚ୍ଛା ଚାରିହଜାର ହଉ ହଉ ଠିକ୍ ଅଛି କିଛି କମାଇବେନି କି ଚାରି ହଜାରରୁ ଆଚ୍ଛା ଆଚ୍ଛା ହଉ ହଉ ଠିକ୍ ଅଛି ହଉ ମୁଁ ମୋତେ ଯେଉଁ ଆଣିଲେ ଏ ଯେଉଁ ତିରିଶ କିଲୋମିଟର ଏଇ ପାଖକୁ ତ ଯେଉଁ ଚାରିହଜାରଟା ମୋ ପାଖରେ ତ କିଛି କ୍ୟାଶ୍ ନାହିଁ ମୁଁ ଆପଣଙ୍କୁ ଅନଲାଇନ୍ ଥ୍ରୁ'ରୁ ଦେବା ପାଇଁ ଚାହେଁ ମୋର ଅନଲାଇନ୍ ପେମେଣ୍ଟ ଅଛି ଫୋନ ପେ ଅଛି ଗୁଗୁଲ୍ ପେ ଅଛି ପେ ଟି ଏମ୍ ମଧ୍ୟ ଅଛି ଆପଣ ଏଥିରେ କିଛି ବ୍ୟବହାର କରୁଛନ୍ତି କି ଆଚ୍ଛା ବ୍ୟବହାର କରୁନାହାଁନ୍ତି ଆଚ୍ଛା ଗୋଟେ କାମ କରୁନାହାଁନ୍ତି ଆପଣ ଫୋନ ପେ'ଟା ଓପେନ୍ କରି ଦେଉନାହାଁନ୍ତି ଫୋନ ପେ'ରେ ନେଇଯିବେ ହଁ ଦେଖନ୍ତୁ ଆଜିକାଲିକା ମାନେ ଦିନରେ ଅନଲାଇନ୍ ପେମେଣ୍ଟ ହିଁ ବହୁତ ବ୍ୟବହାର ହେଉଛି ତ ମୋ ପାଖରେ ଦେଖନ୍ତୁ ଏବେ କ୍ୟାଶ୍ ବି ନାହିଁ ମୁଁ ଆପଣଙ୍କୁ ଦେବା ପାଇଁ ତ ଗୋଟେ କାମ କରନ୍ତୁ ଆପଣଙ୍କୁ ମୁଁ ଅନଲାଇନ୍ ପେମେଣ୍ଟ କରି ଦେଉଛି ହଁ ହଁ ତ ଅନଲାଇନ୍ ପେମେଣ୍ଟ ହେଇପାରିବନି କି ଆଚ୍ଛା ଆପଣଙ୍କ ଆଉ ଗୋଟେ ଫୋନରେ ଅନଲାଇନ୍ ପେମେଣ୍ଟ ମାନେ ନେଉଛନ୍ତି ଆଚ୍ଛା ଠିକ୍ ଅଛି ମୁଁ ଆପଣଙ୍କୁ ଅନଲାଇନ୍ ପେମେଣ୍ଟ କରିଦେଉଛି ଆପଣ ଅନଲାଇନ୍ ପେମେଣ୍ଟ ନେଇ ଯାଆନ୍ତୁ ମୁଁ ଚାରିହଜାର ଆପଣଙ୍କୁ ସେଇଥିରେ ପଠାଇ ଦେଉଛି ହଁ ହଁ ହଉ ଠିକ୍ ଅଛି ଆପଣଙ୍କ ନମ୍ବରଟା କୁହନ୍ତୁ ଆଚ୍ଛା ଏଇ ନମ୍ବରରେ ହିଁ ମୁଁ ପଠାଇ ହଁ ମୁଁ ପଠାଇ ଦେଉଛି ଡାକି ଦିଅନ୍ତୁ ମୁଁ ପଠାଇ ଦେଉଛି ଚାରିହଜାର ଟଙ୍କା ଠିକ୍ ଅଛି ହଉ